ମୁଁ ନୟାଗଡ଼ ଜିଲ୍ଲାର ତଳ ପାଣି ଗ୍ରାମର ବାସିନ୍ଦା ଅଟେ ମୁଁ ମୋର ପରିବାରର ଭରଣ ପୋଷଣ ପାଇଁ ମୁଁ ମୋ' ଗ୍ରାମର ଥିବା ଛୋଟ ରାସନ ଦୋକାନ ଉପରେ ନିର୍ଭର କରେ ମୋର ସବୁ ପ୍ରକାର ରାସନ ସଉଦା ଏବଂ ପନିପରିବା ସେହି ଦୋକାନରୁ ଆଣି ଚଳିଥାଏ ସାମ୍ପ୍ରତିକ ବର୍ଷଗୁଡ଼ିକରେ ତେଜରାତି ସଉଦା ଓ ପନିପରିବା ଦରର ପରିବର୍ତ୍ତନ ଏତେ ମାତ୍ରାରେ ହୋଇଯାଉଛି ଯେ ଆମ ଭଳି ଗରିବ ଶ୍ରେଣୀର ଲୋକମାନଙ୍କ ଉପରେ ତା'ର ପ୍ରଭାବ ବହୁତ ଅଧିକ ପଡ଼ୁଛି ଯେମିତିକି ଏବେ ସୋରିଷ ତେଲ ଦର ଲିଟର ପିଛା ଦୁଇଶହ ଟଙ୍କା ଏବଂ ପନିପରିବାର ମୂଲ୍ୟ ବି ବଢ଼ିଯାଉଛି ସେଥିପାଇଁ ଆମମାନଙ୍କୁ ଚଳିବାକୁ ବହୁତ କଷ୍ଟ ହେଉଛି ମୁଁ ଏହି ଛୋଟ ଦୋକାନ ବ୍ୟତୀତ କୌଣସି ଅନଲାଇନ୍ ମାଧ୍ୟମରେ କିଛି ସାମଗ୍ରୀ କିଣି ନାହିଁ ଏଣୁ ଏହି ଅନଲାଇନ୍ ଶପିଂ ବିଷୟରେ ମୋର କୌଣସି ଧାରଣା ନାହିଁ